ପକ୍ଷୀମାନେ ବହୁତ ଭଲ ଆମ ବଗି ଆମ ବଗିଚାରେ ପକ୍ଷୀମାନେ ଆସିକରି ବସନ୍ତି ଆମ ବ ବଗିଚାରେ ପ ପୋକମାନେ ବହୁତ ଲାଗିଯାଏ ଆଉ ପକ୍ଷୀମାନେ ଆସିକରି ବଗିଚାରେ ଫୁଲଗଛ ଉପରେ ବସନ୍ତି ପୋକମାନେ ଖାଇ ନିଅନ୍ତି ସେଥିପାଇଁ ଆମ ବଗିଚା ବହୁତ ସୁନ୍ଦର ଦିଶେ ବହୁତ ଭଲ ଦିଶେ ଫୁଲ ବି ବହୁତ ଭଲ ଭଲ ଫୁଟେ ପକ୍ଷୀ ମୋର ଜେଜେମାଁ ଜେଜେବାପା ବି ପକ୍ଷୀମାନଙ୍କୁ ବହୁତ ଭଲ ପାଆନ୍ତି ତାଙ୍କର କିଚିରି ମିଚିରି ଶବ୍ଦ ଶୁଣିବା ପାଇଁ ତାଙ୍କୁ ବହୁତ ଭଲପାଆନ୍ତି ମତେ ବି ବହୁତ ଭଲ ଲାଗେ ପକ୍ଷୀମାନଙ୍କୁ ତାଙ୍କର କିଚିରି ମିଚିରି ଶବ୍ଦ ଶୁଣିବାପାଇଁ ଆମେ ସ୍କୁଲ ବେଲେ ବି ପଢ଼ିଥିଲୁ ସେଇଟା କିଚିରି ମିଚିରି ଶବ୍ଦ ଆଉ ତାଙ୍କ ପାଇଁ ଆମ ଆମ ଛାତ ଉପରେ ପାଣି ବି ଆମେ ରଖି ଦିଅନ୍ତି ମାଠିଆ ଉପରେ ତାଙ୍କ ପାଇଁ ଆମେ ଖାଦ୍ୟ ବି ରଖିଦିଅନ୍ତି ଯେଉଁ ମୁଢ଼ି ମୁଢ଼ି ଗହମ ଚାଉଲ ଯେତେବି ଖା ପକ୍ଷୀମାନେ ଖାଦ୍ୟ ଖାଆନ୍ତି ତାଙ୍କ ପାଇଁ ସବୁ ରଖି ଦିଅନ୍ତି ଛାତ ଉପରେ ପକ୍ଷୀମାନେ ବହୁତ ଭଲ ବହୁତ ସୁନ୍ଦର କଥା କହନ୍ତି ବହୁତ ସୁନ୍ଦରରେ ଭଲ ଲାଗେ ତାକୁ ବହୁତ ସେଥିପାଇଁ ଆମର ଜେଜେମାଁ ଜେଜେବାପା ପକ୍ଷୀମାନଙ୍କୁ ବହୁତ ଭଲପାଆନ୍ତି ଆମ ଘରେ ସମସ୍ତେ ଭଲ ପାଆନ୍ତି ପକ୍ଷୀ ମାନଙ୍କୁ